ମୁଁ ଯେତେବେଳେ ଟ୍ରେକିଂ ସାଇଟ୍କୁ ପୂର୍ବ ତୁଳନାରେ ଅଧିକ ଆବର୍ଜନା ଏବେ ଅପରିଷ୍କାର ହେଉଛି ମୁଁ ଚାହିଁବି ଅନ୍ୟମାନେ ମଧ୍ୟ ସେହି ସମୟରେ ଯେଉଁ ଟ୍ରେକିଂ କରିବେ କିମ୍ବା ପର୍ବତ ଚଢ଼ିବେ ସେହି ସମୟରେ ପରିଷ୍କାର ରଖିବେ ଏବଂ ଯେଉଁ ମଇଳା ଆବର୍ଜନା ରହିଛି ତାକୁ ଡଷ୍ଟବିିନ୍ରେ ପକାଇଲେ ମଧ୍ୟ ବହୁତ ଭଳି ହେବ ଏବଂ ଏମିତି ଯଦି କଲେ ପରିବେଶ ମଧ୍ୟ ପରିଷ୍କାର ରହିବ